ଆମ ଘର ପାଖରେ ଗୋଟେ କେନାଲ୍ ଅଛି ସେ କେନାଲ୍ରେ ପାଣି ଶୁଖିଗଲେ ମାଛମାନେ ଫକ୍ ଫକ୍ ହୋଇ ଡିଅନ୍ତି ଏବଂ ଆମେ ଅଳ୍ପ ପାଣି ଥିବ ଆମେ ତାକୁ କ'ଣ କରିବୁ ନା ଦୁଇ ପଟରୁ ଦୁଇଟା ବନ୍ଧ ଦେଇଦେବୁ କୌଣସି ଥାଳି କିମ୍ବା ଥାଳିଆ ଧରି ପାଣି ଧୀରେ ଧୀରେ ବୋହିବୁ ପାଣି କମିଗଲା ପରେ ଛୋଟ ଛୋଟ ଚୁନା ମାଛ ଗୁଡ଼ା ଖାଲି ଏପଟ ସେପଟ ହୋଇ ଖେଳୁଥିବେ ତାକୁ ଛୋଟ ଛୋଟ ଚୁନାମାଛ କାଦୁଅ ଆଣ୍ଠିଏ କାଦୁଅରେ ପଶି ଗୋଟେଇ ଗୋଟେଇ ଧରୁଥିବୁ ଏବଂ ସେ ଚୁନାମାଛ ଖାଇଲେ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକତା ଚୁନାମାଛ ଏବେ ମଧ୍ୟ କେଉଁଠି ମିଳୁନାହିଁ ଆଉ ଆମ ଘର ପାଖରେ ଗୋଟେ ପୋଲ ଅଛି ତା ନାଁ ହେଉଛି କଳିଙ୍ଗା ପୋଲ ସେ କଳିଙ୍ଗା ପୋଲରେ ମାଛ କେନାଲ୍ରୁ ପାଣି ପଡ଼ିଲେ କଳିଙ୍ଗା ପୋଲରୁ ମଧୁର ମାଛ ଉଠନ୍ତି ଏବଂ ସେ ଜାଲରେ ପଡ଼ନ୍ତି ଜାଲରେ ଗୁଡ଼ା ଟଣକା ବନ୍ଧା ହୋଇଥାଏ ଜଣେ ଲୋକ ଟଣକା ସେଟା ଖୋଲିଲା ବେଳକୁ ଆମେ ଏପଟେ ମାଛ ଉପରକୁ ଉଠେଇ ଭାକୁର ରୋହି ମିରକାଳି ମାଛ ଆମେ ଉଠାଇ ଥାଉ ଆଉ ଗୋଟେ ସେ ପାଖରେ ଗୋଟେ ଛୋଟ ପୋଲ ଅଛି ଏବଂ ସେ ପୋଲ ଲକ୍ କରିଦେଇ ତାର ମୁଣ୍ଡ ପାଖରେ ଜାଲ ଦେଇଦେଲେ ମାଛ ସବୁ ତା ସେ ପୁଲ ଭିତରେ ରହିଯାଇଥିବେ ଜାଲ ଭିତରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ ଆମେ ମଧ୍ୟ ଧରିଛୁ ରାତି ଅଧରେ